ହଁ ମୁଁ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଥମତଃ ମୁଁ ଯେଉଁ ଦୋକାନରୁ ସାରଫାର କିଣେ ସାର କିଣେ ସେ ଭାଇ କଁ ଠାରୁ ବହୁତ ସାହାଯ୍ୟ ନିଏ ଏବଂ ମୋର ଜେଜେ ଅଛନ୍ତି ଯିଏ ଆଗରୁ ବହୁତ ଫସଲ କରୁଥିଲେ ଆମ ବିଲରେ ସେ ମଧ୍ୟ ମୋତେ ଫସଲ ଭିତରେ ବହୁତ କିଛି ଜ୍ଞାନ ଦିଅନ୍ତି ଏବଂ ତାଙ୍କଠାରୁ ଜ୍ଞାନ ନେଇ ମୁଁ ଫସଲ କାର୍ଯ୍ୟ ଷ୍ଟାର୍ଟ୍ କରିଛି